ହଁ ମୁଁ ଦିନେ ଡାଲମା ଭାତ ଡାଲମା ଆଉ ତରକାରୀ ଭଜା ଏମିତି ସବୁ କରୁଥିଲି ଆଉ ଯେହେତୁ ମାମାଙ୍କର ଦେହ ଖରାପ ଥିଲା ତ ମୋତେ ହିଁ ରୋଷେଇ କରିବାକୁ ପଡ଼ିବ ସେଥିପାଇଁ ମୁଁ ରୋଷେଇ କରୁଥିଲି ଆଉ ମୁଁ ରୋଷେଇ କରି ସାରିଲା ପରେ ସମସ୍ତଙ୍କୁ ଘରଲୋକ ସମସ୍ତଙ୍କୁ ବାଢ଼ି ଦେଲି ସେମାନେ ଖାଇଲେ ସମସ୍ତେ ଖୁସି ବି ହେଲେ ହେଲେ ଡାଲମା ଯେଉଁ କରିଥିଲି ମୁଁ ସେ ଡାଲମାରେ ଲୁଣ ଟିକେ ବେଶୀ ହେଇଯାଇଥିଲା ସେଥିପାଇଁ ଘରଲୋକ ଡାଲମା କେହି ଖାଇଲେନି ଆଉ ତରକାରୀ ଭଜା ଭାତ ଏସବୁ ଖାଇଲେ ହେଲେ ଡାଲମା କେହି ଖାଇଲେନି ଆଉ ବହୁତ ଡାଲମା କରିଦେଇଥିଲି ନା ତ ସେ ସବୁ ଜିନିଷ ସବୁ କ'ଣ ନଷ୍ଟ କରିବି କି ସେଥିପାଇଁ ମୋତେ ଟିକେ ବହୁତ କଷ୍ଟ ଲାଗିଲା ଆଉ ମୁଁ ତୁରନ୍ତ ନିଜର ଏକ କୌଶଳ ବ୍ୟବହାର କରି ସେଥିରେ ସେଇ ଯେଉଁ ଡାଲମା ସେଥିରେ ଅଳ୍ପ ପାଣି ଦେଇ ଦେଇ ଆଉ ବିଭିନ୍ନ ପ୍ରକାର ପରିବା ଯେମିତିକି ଆଳୁ ସାରୁ କଦଳୀ ଆଉ ଭଣ୍ଡା କଖାରୁ ଏମିତି ସବୁ ବିଭିନ୍ନ ପ୍ରକାର ପନିପରିବା ଦେଇକି ତାକୁ ଆଉ ଟିକେ ବସେଇଦେଲି ଫୁଟିବା ପାଇଁ ଆଉ ସିଏ ଯେମିତି ଫୁଟିଗଲା ତା'ପରେ ମୁଁ ତାକୁ କାଢ଼ିଲି କାଢ଼ିକି ଘରଲୋକଙ୍କୁ ନେଇକି ଦେଲି ଘରଲୋକ ବି ଖାଇଲେ ଆଉ ବହୁତ ଖୁସି ବି ହେଲେ ଆଉ ମୋତେ ବି ବହୁତ ଖୁସି ଲାଗିଲା ଏଇ ଦ୍ୱାରା ତା ଦ୍ୱାରା ମୁଁ ନିଜର କୌଶଳ ବ୍ୟବହାର କରି ଆଉ ଗୋଟେ ସେ ଜିନିଷକୁ ନଷ୍ଟ ନ କରି ବହୁତ ଭଲସେ ତିଆରି କଲି ଆଉ ଆ ତା ଦ୍ୱାରା ତ ମୁଁ ଜିନିଷ କିଛି ନଷ୍ଟ ହେଲାନି ଆଉ ଫୋପଡ଼ା ବି ହେଲାନି